ମୋ ମତରେ ଭିଡ଼ିଓ କଲିଂ ମଣିଷ ଜୀବନରେ ଅପରିହାର୍ଯ୍ୟ ନୁହେଁ ଭିଡ଼ିଓ କଲିଂ ହବା ଦ୍ୱାରା ଆଜିକା ଯୁବ ସମାଜ ବିଭିନ୍ନ କ୍ଷେତ୍ରରେ ଖରାପ ଚିନ୍ତାଧାରାକୁ ଚାଲି ଯାଉଛନ୍ତି ମଧ୍ୟ ଏବଂ ଫେକ୍ ନ୍ୟୁଜ୍ କରି ବା ଫେକ୍ ଫଟୋ ଉଠାଇ ସୋସିଆଲ ମିଡ଼ିଆରେ ଭାଇରାଲ କରି ଚାଲିଛନ୍ତି